ଆମେ ବଜାରକୁ ଗଲାବେଳେ କୃଷି ଜାତିର ଦ୍ରବ୍ୟ ଆଣିବାକୁ ଗଲା ଟାଇମ୍ରେ ବହୁତ ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ୁ ପଡ଼େ ଯେଉଁଟାକି ରାସ୍ତା ଠିକ୍ ନଥିଲେ ଯିବାକୁ ଅସୁବିଧା ହୁଏ ଗାଡ଼ି ନଥିଲେ ଚାଲିଯିବାକୁ ଅସୁବିଧା ହୁଏ ତ ଦ୍ରବ୍ୟ ଆଣିବା ସମୟରେ ଯଦି ବର୍ଷା ହୋଇଗଲା ତ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ ମାନେ ଦ୍ରବ୍ୟ ପାଖାପାଖି ମିଳୁନି ନା ତ ବହୁତ ଦୂରକୁ ଯିବାକୁ ପଡ଼ୁଛି ତ ସେଥି ଭିତରେ ବହୁତ କିଛି ଅସୁବିଧା ହୋଇଯାଏ ଗାଡ଼ି ବି ଭଲସେ ମିଳେନି ଆମର ଏଠି ଗାଡ଼ି ବି ସୁବିଧା ନାହିଁ ସାଇକେଲ୍ ବି ସୁବିଧା ନାହିଁ ତ ଆମକୁ ଚାଲିଯିବାକୁ ପଡ଼େ ଚାଲିଗଲେ ତ ବହୁତ ସମୟ ଲାଗିଯାଏ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼େ ଆଉ ବର୍ଷା ହୋଇଗଲେ ତ ଛାଡ଼ ବହୁତ କିଛି ଅସୁବିଧା ଭୋଗିବାକୁ ପଡ଼େ ନଦୀ ନଦୀ ପାର କରିକି ଯିବାକୁ ପଡ଼େ ନା ନଦୀରେ ଯଦି ପାଣି ଆସିଯାଏ ତ ନଦୀ ସେପଟେ ପାର କରି ହୁଏନି ବହୁତ କିଛି ଅସୁବିଧା ହୁଏ ଯଦି ଆମେ ଯାଇଥିବୁ ବର୍ଷା ପାଣି ପଳିଆସିଲା ତ ସେପଟେ ଆଉ ଆସିବାଟା ବହୁତ ଅସୁବିଧା ହୁଏ ଗାଡ଼ି ମିଳିନି ବହୁତ କିଛି ଅସୁବିଧା ସମ୍ମୁଖୀନ କରିବାକୁ ପଡ଼େ କୃଷି ଦ୍ରବ୍ୟ ଆଣିବା ପାଇଁ ତ ଏଇଠି ସୁବିଧା ବହୁତ କିଛି ନାହିଁ ବହୁତ ଅସୁବିଧା ହୁଏ ସବୁ ସୁବିଧା ହୋଇଗଲା ଆହୁରି ବହୁତ ଭଲ ହୁଅନ୍ତା ରାସ୍ତାଘାଟ ସଫା ହୋଇଯାଆନ୍ତା ନଦୀ ପାର କରିବାକୁ ପଡ଼ନ୍ତାନି ତ ବର୍ଷା ହେଲେ ମାନେ ଗାଡ଼ି ସୁବିଧା ହୋଇଗଲେ ଗାଡ଼ିରେ ଯାଇକି ଆଣନ୍ତୁ ତ ବହୁତ ଅସୁବିଧା ସମ୍ମୁଖୀନ କରିବାକୁ ପଡ଼େ କୃଷିଦ୍ରବ୍ୟ ଆଣିବା ସମୟରେ